ଆମ ଓଡ଼ିଶା ଭିତରେ ଢେଙ୍କାନାଳ ଏକ ଜିଲ୍ଲା ଅଟେ ଏଠିକାର ମୁଖ୍ୟ ସାଂସ୍କୃତିକ ପୂଜା ହେଲା ଲକ୍ଷ୍ମୀପୂଜା ଏହି ପୂଜାକୁ ଢେଙ୍କାନାଳର ଲୋକମାନେ ଅତି ଧୁମଧାମରେ ପାଳନ କରିଥାନ୍ତି ଓ ପ୍ରତି ଘରେ ଘରେ ମଧ୍ୟ ଏହି ପୂଜାଟି ହୋଇଥାଏ ଢେଙ୍କାନାଳର ପ୍ରତି ଛୋଟ ଓ ବଡ଼ ବଜାରରେ ଏହି ପୂଜାକୁ ଏହି ପୂଜାକୁ ଠାକୁରଙ୍କର ମୂର୍ତ୍ତି ବନାଯାଇ ଦଶରୁ ପନ୍ଦର ଦିନ ପର୍ଯ୍ୟନ୍ତ ପୂଜା କରାଯାଇଥାଏ ଏବଂ ବିଭିନ୍ନ ପ୍ରକାର ମେଳା ବସିଥାଏ ଏହି ମେଳାରେ ବିଭିନ୍ନ ପ୍ରକାର ଘରୋଇ ଜିନିଷ ମନପସନ୍ଦର ଖାଇବା ପିଲା ଓ ବଡ଼ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି ପାଲା ଦାସକାଠିଆ ମେଲୋଡ଼ି ଯାତ୍ରା ଉଠା ସିନେମା ଓ କଣ୍ଢେଇ ଖେଳ ପରି ଅନେକ କାର୍ଯ୍ୟକ୍ରମ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥାଏ ଏହାକୁ ସମସ୍ତେ ଦେଖି ଖୁସି ଓ ଆନନ୍ଦ ପାଇଥାନ୍ତି ଏହି ପୂଜାକୁ ଓଡ଼ିଶାର ଓଡ଼ିଶା ଓ ଓଡ଼ିଶା ବାହାରର ଲୋକ ଦେଖିବା ପାଇଁ ଆସିଥାନ୍ତି ଯାହାକି ଢେଙ୍କାନାଳର ପରିଚୟ ସୃଷ୍ଟି ଏହି ଲକ୍ଷ୍ମୀପୂଜା କରିଛି